ମୁଁ ମୋର ସାଙ୍ଗ ପାଇଁ ଗୋଟିଏ ଭଲ କବିତା ଲେଖିଥିଲି ସେ କବିତାଟି ମୋ ସାଙ୍ଗକୁ ବହୁତ ପସନ୍ଦ ଲାଗିଲା କାହିଁକିନା ସେ କବିତାରେ ଥିଲା ଆମର ପ୍ରାକୃତିକ ବିପର୍ଯୟ ଉପରେ ସେଇ ପ୍ରାକୃତିକ ବିପର୍ଯ୍ୟୟ ଉପରେ ଯେଉଁ କବିତାଟି ମୁଁ ଲେଖିଥିଲି ମୋ ସାଙ୍ଗ ତାକୁ ପଢ଼ି ବହୁତ ଖୁସି ହେଲେ ଏବଂ ମୋତେ ମଧ୍ୟ ଗୋଟେ କବିତାରେ କବିତାଟେ ଉପହାର ଦେଇଥିଲେ ସେ କବିତାଟି ବହୁତ ସୁନ୍ଦର ହୋଇଥିଲା ଗଛ ଫୁଲ ଝରଣା ଆମର ପରିବେଶ ଉପରେ ସେ କବିତାଟି ଲେଖିଥିଲେ ମୋ ସାଙ୍ଗ